ମ୍ୟାଡମ ନମସ୍କାର ମ୍ୟାଡମ ଏବେ ଆଳୁର କେତେ କିଲୋ ଓଜନ ଅଛି କେତେ ଟଙ୍କା ମ୍ୟାଡମ କ'ଣ ଏତେ ବହୁତ ରେଟ୍ ଆପଣ ଟିକେ ଆଉ କମ୍ କରନ୍ତୁ ପଚାଶ କରନ୍ତୁ ଆ ମୁଁ ଆଳୁ ଗୋଟେ ବସ୍ତା ନେବି ନା ନା ସେମିତି କରୁନା କରନ୍ତୁନି ଆଉ ଆମେ ତ ସବୁଦିନେ ଆପଣଙ୍କଠୁ ନେଉଛୁ ନା ଆଉ ଏମିତି କଲେ ହେବ କି ଆମକୁ ଟିକେ ସେତିକି ରେଟ୍ରେ ଦିଅନ୍ତୁ ଆଉ ନାଇଁ ନାଇଁ ଟିକେ ରେଟ୍ କମାନ୍ତୁ ମୁଁ ଆପଣଙ୍କଠୁ ବାଇଗଣ ଟମାଟୋ ପିଆଜ ସେଗୁଡ଼ା ବି ନେବାର ଅଛି ନା ନା ନା ଚେଷ୍ଟା କରନ୍ତୁ ହେବ ଆଉ ମୁଁ ତ ପୁଣି କମ୍ ନେବିନି ନା ଦୁଇ ଚାରି କୁଇଣ୍ଟାଲ ନେବି

ତାପରେ ଆମର କାମଟେ ଅଛି ତ ସେଇଥିପାଇଁ ଟିକେ ନେବା ପାଇଁ ଇଏ କରୁଥିଲି ଆପଣଙ୍କଠୁ ସବୁବେଳେ ଆମେ ନେଉଛୁ ବୋଲି ମୁଁ ନେବା ପାଇଁ କହୁଛି ଆଉ ହଉ ହଉ ଆଉ ଟମାଟୋର କିଲୋ କେତେ ଆଉ ବାଇଗଣ ହଉ ତାହେଲେ ଟମାଟୋର ଠିକ୍ କୁହ ଟମାଟୋ ବି ପଚାଶ କରନ୍ତୁ ବାଇଗଣ ବି ସେ ଏମିତି ପଚାଶ କରିଦିଅନ୍ତୁ ନେଇଯିବୁ ଆମେ ଦୁଇ ତିନି କୁଇଣ୍ଟାଲ୍ ହେଲେ